ରୋଷେଇ ପୂର୍ବରୁ ଆମେ ବିଭିନ୍ନ ପନିପରିବା କାଟିଥାଉ ଯେପରି ବନ୍ଧାକୋବି ଝୁଲେର୍ ଆଲୁ ପିଆଜ ଗାଜର୍ ବିଭିନ୍ନପ୍ରକାର ପନିପରିବା କାଟି ଗୋଟିଏ ଥାଳିରେ ରଖିଥାଉ ଏବଂ ତାହାକୁ ଧୋଇ କରି ସଫା କରି ରଖିଥାଉ ଏବଂ ଗୋଟିଏ ଗୋଟିଏ ଗିିନାରେ ମସଲା ଜିରା ହଳଦୀ ସୋରିଷ ଧନିଆ ପିଆଜ ରସୁଣ ସୋରିଷ ବିଭିନ୍ନପ୍ରକାର ଏବଂ ତାହାକୁ ମସଲା ଗ୍ରାଇଣ୍ଡିଙ୍ଗ୍ କରି ଗୋଟିଏ ପାତ୍ରରେ ରଖିଥାଉ ରୋଷେଇ ବା ରୋଷେଇ କରିବା ପୂର୍ବରୁ ସମସ୍ତ ପନିପରିବା କାଟି କାଟି ଧୋଇ ଗୋଟିଏ ଥାଳିରେ ରଖିଥାଉ କାରଣ ରୋଷେଇ କରିବା ପରେ କାଟିବାକୁ ପଡ଼ିବ ନାହିଁ ଆଉ ମୁଁ ଖୁବ୍ ଶୀଘ୍ର ଶିଘ୍ର ହୋଇଯିବ ତେଣୁ ରୋଷେଇ ପୂର୍ବରୁ ସମସ୍ତ କଞ୍ଚା ପନିପରିବା ଗାଜର ହେଉ ବନ୍ଧାକୋବି ହେଉ ଫୁଲକୋବି ବିଭିନ୍ନପ୍ରକାର ଟମାଟର୍ ଆଲୁ କଲରା ଯେକୌଣସି ସବ୍ଜି ରାନ୍ଧିବା ପୂର୍ବରୁ କଞ୍ଚା ପନିପରିବାକୁ ଧୋଇ କାଟିିକି ରଖିଥାଉ